ଆଜ୍ଞା ନମସ୍ତେ ଆଜ୍ଞା ମମତା ଟ୍ରାଭେଲସରୁ କହୁଥିଲେ ତ ହଁ ଆଜ୍ଞା ଆମେ ମୋ ଜାଗାରେ ଆଣିକି ପହଁଚେଇଦେଲେ ବହୁତ ବଢ଼ିଆ ସଫର ଥିଲା ଧନ୍ୟବାଦ ଆଜ୍ଞା ଏବେ ଆପଣଙ୍କର ପେମେଣ୍ଟଟା କରିଥା'ନ୍ତେ ଆଜ୍ଞା ଆପଣଙ୍କର ଫୋନ୍ ପେ ପେଟିଏମ କିମ୍ବା ଅନଲାଇନ୍ର ପେମେଣ୍ଟର କ'ଣ ବ୍ୟବସ୍ଥା ରଖିଛନ୍ତି ଆଜ୍ଞା କୁହନ୍ତୁ ମୁଁ ଆପଣଙ୍କର ପଇସାଟି ଆଜ୍ଞା ଆପଣଙ୍କୁ ଦେଇଦେଲେ ଟିକେ ମତେ ଭଲ ଲାଗିବ ଯାହା ହେଉ ଭଲଲାଗିଲା ଆପଣଙ୍କର ସଫର ଆପଣଙ୍କର ଫୋନ୍ ପେ ଅଛି ତ ଠିକ ଅଛି ଠିକ ଅଛି ମୁଁ ଫୋନ୍ ପେ ରେ ଦେଇଦେଉଛି ଆପଣ ମତେ ନମ୍ବରଟା ଟିକେ ମ୍ୟାସେଜ୍ କରନ୍ତୁ

ଠିକ ଅଛି ହଁ ଏଇ ଦଶ ମିନିଟ ଭିତରେ ଆଜ୍ଞା ଆପଣ ପେମେଣ୍ଟ୍ ପାଇସାରିବା ପରେ ମୋତେ ଟିକେ କଲ୍ କରିବେ ଧନ୍ୟବାଦ ରଖୁଛି